ଯାଜପୁର ଜିଲ୍ଲାରେ ବହୁତ କିଛି ସ୍ଥାନୀୟ ପରିବହନ ବିକଳ୍ପ ଉପଲବ୍ଧ ରହିଅଛି ଯେମିତିକି ରିକ୍ସା ଅଟୋ ବସ୍ ବୋଲର ଟାଟା ମ୍ୟାଜିକ୍ ଇତ୍ୟାଦି ଏବଂ ଘରେ ଘରେ ଗାଡ଼ି ସାଇକେଲ ମୋଟର ସାଇକେଲ ବାଇକ୍ କାର୍ ଏହିସବୁ ପରିବହନ ପାଇଁ ବିକଳ୍ପ ରହିଅଛି ଆମକୁ ଯଦି କେଉଁଠିକି ଯିବାକୁ ହୁଏ ତେବେ ଆମେ ଏହିସବୁ ମାଧ୍ୟମର ଉପଯୋଗ କରିଥାଉ ଏହିଭଳି ଭାବେ ଆମ ଜୀବନରେ ଯଦି କୌଣସି ଅସୁବିଧା ଆସେ ତାହେଲେ ଏହି ପରିବହନ ମାଧ୍ୟମ ଦ୍ୱାରା ଆମେ ତାକୁ ସହଜ କରିଥାଉ କାହିଁକିନା ପରିବହନ ମାଧ୍ୟମ ଦ୍ୱାରା ଆମେ ବହୁତ ସହଜରେ ଆମ ଲକ୍ଷ୍ୟସ୍ଥଳୀକୁ ପହଞ୍ଚିଥାଉ ଏଇଥିପାଇଁ ଆମର ବିଶେଷ କିଛି ଅସୁବିଧା ହୋଇନଥାଏ ଯଦି ଏସବୁ କିଛି ନଥାଆନ୍ତା ତେବେ ହୁଏ ଆମେ ବହୁତ ଅସୁବିଧା ସମ୍ମୁଖୀନ କରିଥାଆନ୍ତୁ ଏହିଭଳି ଭାବେ ଏହି ଗୁଡ଼ିକ ଆମ ଜୀବନକୁ ପ୍ରଭାବିତ କରୁଛି